ହ୍ୟାଲୋ କର୍ମା ଗୌରୁ କହୁଛନ୍ତି ମୁଁ ଯେ ପକୋଡ଼ା ଅର୍ଡ଼ର କରିଥିଲି ତା' ସାଙ୍ଗରେ ଟିକେ ଚିଲ୍ଲି ସସ୍ ମିଶେଇଦେବେ ପଠେଇଦେବେ ମୁଁ ଫୋନ୍ ପେ' କରି ଆପଣଙ୍କର ପଇସା ପଠେଇଦେବି